କୌଣସି ଗୋଟିଏ ଜାଗାକୁ ଯିବାକୁ ହେଲେ ଆମକୁ ଆଗେ ସେଇ ବସ୍ ଷ୍ଟାଣ୍ଡ୍କୁ ଯାଇକି ଟିକେଟ୍ କରିବାକୁ ପଡ଼ୁଥାଏ ବର୍ତ୍ତମାନ କ'ଣ ଇଣ୍ଟଟ୍ନେଟ୍ ଦ୍ୱାରା ମୋବାଇଲ୍ ଫୋନ୍ ଟେଲିଭିଜନ୍ ଦ୍ୱାରା ଆମେ ଘରେ ବସିକି ହିଁ ଟିକେଟ୍ କରିପାରୁଛୁ ସେଥିପାଇଁ ଆମକୁ ବହୁତ ସାହାଯ୍ୟ ହେଉଛି